ଗେମ୍ ଖେିଲିବାକୁ ବହୁତ ଭଲ ଲାଗେ ଗେମ୍ ଖେଲିଦେଲେ ସମୟରେ ସମୟରେ ପାଠ ପଢ଼ିବା ସମୟରେ ଯେତେ ଟାଇମ୍ ମିିଳେ ତାହା ଗେମ୍ ଖେଳିବାକୁ ମୋତେ ବହୁତ ଭଲ ଲାଗେ ଖେଳ ଖେଳିବା ଦ୍ୱାରା ମୁଁ ଅନେକ ମାଇଣ୍ଡ ଆସିଥାଏ ଭଲ ଗେମ୍ ଖେଳିଲେ

ସେହି ଅଭିଜ୍ଞତା ମୋର ଛୋଟବେଳୁ ଅଛି ଗେମ୍ରୁ ଖେଳ ଗେମ୍ର କିଛି ଖେଳିବା ଦ୍ୱାରା କିଛି ବାହାର ଜିନିଷ ଶିଖିବାକୁ ପଡ଼ିଥାଏ ନିଜର ବ୍ରେନ୍ ନିଜର ବହୁତ ଭଲ ରହିଥାଏ ଯେକୌଣସି ବି ଖେଳ ଗେମ୍ ଖେଳୁଛ ତାହାକୁ ସିରିୟସ୍ ନେବା କଥା ନାହିଁ ଯେପରି ଆମେ ଫ୍ରି ଫାୟାର୍ ଖେିଲିଲେ ବହୁତ ସିରିୟସ୍ ହୋଇକରି ପଇସା ଖର୍ଚ୍ଚ ହେଉଛି ଠିକ୍ ସେମିତି ସେମିତି ଖେଳ ନ ଖେଲି ବହୁତ ଭଲ ଖେଳ ଅଛି ଲୁଡ଼ୁ

କ୍ରିକେଟ୍ ମୋବାଇଲ୍ ସାହଯ୍ୟ ଯଦି ଖେଲିବୁ ତା ମାଇଣ୍ଡଫୁଲି ହୋଇଥାଏ ଓ ମାଇଣ୍ଡ ସେଟ୍ଅପ୍ ହୋଇଥାଏ ଠିକ୍ ସେମିତି ଖେଳ ଖେଲିବା ଦରକାର ଓ ଅଧିକ ଠିକ୍ ସମୟରେ ପାଠ ପଢ଼ି ଯେତେ ସମୟରେ ମିଲିବ ବାହାର କରି ପାଠ ପଢ଼ିବା ସମୟରେ ତା ଗେମ୍ରେ ଖେଲିବା କଥା